ଆମ ସ୍ଥାନୀୟ ଖବର ଗଣମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣରେ କଭରେଜ ପାଉନି ଆମ ନ୍ୟୂଜ୍ ମିଡ଼ିଆରେ ପ୍ରଥମତଃ ନ୍ୟୂଜ୍ ମିଡ଼ିଆରୁ ସତ୍ୟତା ହଜି ଯାଉଛି ଯାହାକି ରହିବା ଉଚିତ କେତେକ ଗଣ ମାଧ୍ୟମ ଟଙ୍କା ଲାଞ୍ଚରେ ସତ୍ୟ ସ୍ଥାନରେ ମିଥ୍ୟା ଖବର ଗୁଡ଼ିକ ପ୍ରକାଶ କରି ରହିଥାନ୍ତି ଏବଂ କିଛି ଜାଗାର ସତ୍ୟତା ମଧ୍ୟ ଘୋଡ଼ାଇ ଦେଇଥାନ୍ତି ନେତାମନ୍ତ୍ରୀ ଏବଂ ବିଭିନ୍ନ ପ୍ରକାରର ବ୍ୟବସାୟୀମାନେ କରୁଥିବା ଦୁର୍ନୀତିଗୁଡ଼ିକ ମଧ୍ୟ ଲୁଚି ରହି ଯାଇଥାଏ ଯାହାକି ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର କିନ୍ତୁ ସେମାନେ ଏହାକୁ ପଇସା ବଳରେ ଘୋଡ଼ାଇ ଦେଇଥାନ୍ତି ଆମ ଆଦିବାସୀ ଅଞ୍ଚଳରେ ନ ନଥିବା ସୁବିଧା ସୁଯୋଗ ସାମ୍ନାକୁ ଆଣିବା ଦରକାର ଏହି ସବୁ ବିଭିନ୍ନ ପ୍ରକାରର ଜିନିଷ ଗଣମାଧ୍ୟମ ସମସ୍ତ ସାମ୍ନାକୁ ଆଣିବା ଉଚିତ ମୁଁ ଭାବୁଛି